ହ୍ୟାଲୋ ହଁ ହଁ ଯିବା କେଉଁଦିନ ଯିବା ସିଧା କହିବୁ ହଁ ଯିବା ଯେ ତୋ ପାଇଁ କ'ଣ ଡ୍ରେସ ପତ୍ର କେଉଁଠୁ କିଣିବା କ'ଣ କରିବା ସବୁ ଠିକ ଠାକ କରିକି ଯିବା ସିନା କହିଲେ ହଁ ହଁ

ହଁ ଆମେ ଗଲେ ସେଇଠି କେମିତି କ'ଣ ରହିବା ବ୍ୟବସ୍ଥା ସବୁ କରିକି ବୁଝିବାକୁ ପଡ଼ିବ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ବୁଲାବୁଲି କରିକି ଆସିବା ଆଉ ହଁ ହଁ ହଁ ହଁ

ହେଉ ହେଉ ହଁ ଆଉ ଆମର ଯେଉଁଦିନ ଯିବା ସେଦିନ ଡେଟ୍ ଫିକ୍ସ କଲେ ଆମେ ସେହିଦିନ ସକାଳୁ ସକାଳୁ ବାହରିକି ଯିବା ତ ତା'ପରେ ସେ ଯାଗାରେ କେମିତି କ'ଣ ବୁଲାବୁଲି କରିବାକୁ ଅଛି ମୁଁ ତ ନୂଆ ଜାଣିନି ତୁ ଗଲେ ତାକୁ ଦେଖାଦେଖି କରିବୁ ସୁବିଧା କରିବୁ ଆଉ ହଁ

ହଁ ଗାଡ଼ି କରିକି ପଳେଇବା ଆଉ ହଁ ମୁଁ ଗାଡ଼ି ବୁଝାବୁଝି କରୁଛି ପାଖରେ ଆମର ଅଛି କେଉଁଠି ଗାଡ଼ି ସୁବିଧା କରିକି ଯିବା ଗୋଟିଏ ବୋଲେରୋ ନେଇକରି ପଳେଇବା ପରିବାର ସବୁ ହଁ